ହଁ ଏ ମୁଁ ଗାଧୋଇବାକୁ ଯାଇଥିଲି ଏ ସେ ଯାଇଛନ୍ତି ସ୍କୁଲ୍କୁ ଯାଇ ଟ୍ୟୁସନ୍ ଜଣେ ଯାଇଛି ଆଉ ଜଣେ ଯାଇଛି ଗାଁ ଭିତରଆଡ଼େ ସେ ଯାଇଛନ୍ତି ଭୁବନ ଯାଇଛନ୍ତି ଆଜି ଶିବରାତ୍ରି ଯେ ଯାଇଛନ୍ତି କ'ଣ ଆଣିବେ ସବୁ ଫଳ ମୂଳ ଆଣିବେ ନଡ଼ିଆ କଦଳୀ ସବୁ ଜିନିଷ ଆଣିବେ ନୂଆ ଶାଢ଼ୀ ଫାଡି ଆଣିବେ ଆଉ ତୁ ଆଜି କରିବୁ ନାହିଁ କି ଜାଗର

ହଁ ସକାଳେ ଯିବା ଦର୍ଶନ କରିଦେଇ ଆସିବା

ନା ଲୋ ଏଇନେ କ'ଣ ଖାଆନ୍ତିକି ଯିବା ଏଇନେ ଦର୍ଶନ କରିକି ଆସିବା ହାରି ଘରେ ରୋଷେଇ ବାସ କରିଦେବା ଛୁଆ ତାଙ୍କର ଖାଇ ପିଇ କି ଟ୍ୟୁସନ୍ ଯିବେ କି ଯିଏ ଯୁଆଡ଼େ ଯିବା କଥା ଯିବେ ଆମେ ସନ୍ଧ୍ୟା ବେଳକୁ ଯିବା ସନ୍ଧ୍ୟା ବେଳକୁ ଯିବା ସେଠି ଜାଗର ମହାଦୀପ ନ ଉଠିଲେ ଆଉ କିଛି ଆମେ ତ ଖାଇବାନି ମହାଦୀପ ଉଠିବା ପର୍ଯ୍ୟନ୍ତ ସେଠି ବସିବା ଠାକୁରଙ୍କୁ ଦେଖିବା ଯେଉଁ ମେଳା ହେଉଛି ସେଥିରେ ରହିବା ମହାଦୀପ ଉଠିସାରିଲା ପରେ ଆସିବା ଯାହା କରିଥିବା ପିଠା ପଣା ଯାହା କରିଥିବା ଆସିବା ଖାଇବା ଆଉ କ'ଣ କରିବା

ହଁ ହେଲା ଯଦି ସେଠି ହେଉଥିବ ତା'ହେଲେ ଆଉ ଘରେ କ'ଣ ପାଇଁ ରୋଷେଇ କରିବା ଛୁଆଙ୍କ ପାଇଁ ଯାହା ରୋଷେଇବାସ କରିଦେଇକି ଯିବା ସେଠି ପୂଜା ସରିଲା ପରେ ପୂଜା ପୁଜି କରିକି ମହାଦୀପ ଉଠିଲା ପରେ ତା'ପରେ ଖାଇ ପିଇକରି ସେଠୁ ଆସିବା ଆଉ

ହଁ ହଁ

ସେଠି କୀର୍ତ୍ତନ ହେବ ହଉ ହଉ